କିିଛି ପ୍ରସିଦ୍ଧ କଳାଜୀବିମାନେ ୟୁଟ୍ୟୁବ୍ ଚ୍ୟାନେଲ୍ରୁ ଏମିତିକି ୟୁଟ୍ୟୁବ୍ ଚ୍ୟାନେଲ୍ରୁ ବି ମୂଳ କରିକି ଏମିତିକି ଟି ଭି ସୋକୁ ମଧ୍ୟ ଯାଇଥାନ୍ତି ଏମିତି ସେ ୟୁଟ୍ୟୁବ୍ ଚ୍ୟାନେଲ୍ର ସବ୍ସ୍କ୍ରାଇବର୍ମାନେ ଯେମିତି ସବ୍ସ୍କ୍ରାଇବ୍ କରିଥାନ୍ତି ସେମିତି ସବ୍ସ୍କ୍ରାଇବ୍ ଯଦି ଜହ ଯଦି ବଢ଼ିପାରୁଛି ତା'ହେଲେ ସେମାନେ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସେମାନେ ଟି ଭି ସୋ'କୁ ଯାଇପାରିବେ ସେ ୟୁଟ୍ୟୁବ୍ ଚ୍ୟାନେଲ୍ର ଫେମସ୍ ହେଉଛନ୍ତି ଜଗଦିଶ୍ ପଟେଲ୍ ଏବଂ ସେ ସେ ଯେଉଁ ଭାବରେ ଡ୍ୟାନ୍ସିଂ କରିଥାନ୍ତି ତାଙ୍କ ଡ୍ୟାନ୍ସ ଦେଖିକି ସମସ୍ତେ ବହୁତ ଭଲ ଭାବରେ ଦେଖିଥାନ୍ତି ଏବଂ ସେମାନେ ବହୁତ ଭଲପାଇଥାନ୍ତି ତାଙ୍କ ଡ୍ୟାନ୍ସିଂକୁ କାହିଁକିନା ସେ ଭଲ ଭାବରେ ଡ୍ୟାନ୍ସ କରିଥାନ୍ତି ସେମାନେ ସୁରରେ ସୁର ତାଳରେ ତାଳ ମିଶାଇକି ନାଚିଥାନ୍ତି ଏବଂ ମନ ପ୍ରାଣ ଧ୍ୟାନ ଦେଇକି ସେମାନେ ଡ୍ୟାନ୍ସିଂ କରିଥାନ୍ତି